ଖୁଲା ପାନି ପହଁରିବାକେ ଗଲେ ଟାୟାର ଗୁଟେ ଆଣିକରି ୟେ କରାଯାଉଛି ଆର ସେନ କପଡ଼ା ବେଗ୍ରୁ ବନ୍ଧା ହୋଇକରି ତାପରେ ସେନ ପହଁରିକରି ସୁରକ୍ଷିତ ରଖାଯାଉଛି ତାପରେ ୟେ କରି ରଖାହେଉଛି ପାନି ପହଁରିବା ଲାଗି ଇଏ କରାଯାଉଛି ପାନି ପହଁରିବା ଲାଗି ପାନି ପହଁରିବା ଲାଗି କରା ହେଉଛି ଆରୁ ତାପରେ କେନ୍ ବାଡ଼ି ଗୁଡ଼ା ବି ଧରି ସେଡ଼ାବି ବାଡ଼ି ଧରିକରି ସେନ୍ତା ବି ଯାଉଛନ୍ ଲୋକ ଖସଡ଼ା ଇଏ କରବାକେ ପଡ଼ୁଛି ଆରୁ ସେଥି ବି ପାନି ଧରିକରି ଦେଉଛେ ଆରୁ ସେ ପାନି ବି ବାଡ଼ି ଧରି କରି ପହଁରିକରି ବି ଯାଉଛନ୍ ଆର ବି କରୁଛନ୍ ସେଠି ବି ଇଏ ହେଉଛେ ତାର ପରେ ସେ ଲୋକ ଆଗର୍ ଗାଡ଼ିମଟର ଇଏ ଯାହା ଯାଉଛନ୍ ହେଁତେ ତୁଲ ସେ ଟାୟାର୍ ବାନି କରି ଯାଉଥିଲେ ଆରୁ ସେଠି ତ ଜୀବନ ବଞ୍ଚଉଥିଲେ ନେଇଁ ଆର ତ ଇହାଦେ ନୂଆ ନୂଆ ଉପାୟମାନ୍ ସବୁ ଜହ ଆଇଲନି ଜହଜହ ସୁରକ୍ଷିତ ରହୁଛି ଇଏ କର୍ବାର୍କେ ସବୁ ସୁବିଧା ହେଉଛି ଆର୍କେ ଇଏ କର୍ବାକେ ପଡୁଛେ ଆରୁ ଆର ସବୁବେଳେ ତ ସବୁବେଳେ ପାନି ବର୍ଷା ହେଉଛି ପାନ ତ ସବୁବେଲେ ପହଁରିବାକେ ଭଲ୍ ଲାଗୁଛି ବି ନାଇଁ ଆର ସେ ପାନି ପହଁରିବାକେ ଦେହ ବି ଠିକ ରହୁଛି ଆର ସବୁବେଲେ ସୁରକ୍ଷିତ ରହୁଛି ଆର ସବୁବେଲେ ଇଏ ରହୁଛି